ହଁ କିଏ କହୁଥିଲେ କି ଆଜ୍ଞା

ହଁ ଶୁଣନ୍ତୁ ଦାଦା ଏ ବାଙ୍ଗାଲୋର ଷ୍ଟଲର ରେଟ୍ କ'ଣ ଅଛି

ବାକି ବାକି ରେଟ୍ ଫେଟ୍ କେମିତି ଅଛି ବୁଝୁଛି ହଁ ମୁଁ ଏବେ ଗୋଟେ ଷ୍ଟଲ୍ଟେ ଗୋଟେ ଦେଇ ଜାଣିବି ଇଆଡ଼େ ଟିକେ ସେତିକି ଆଜ୍ଞା ତୁମ ଆଡ଼େ ଟିକେ ସେତିକି ଯଦି ମହଙ୍ଗା ଅଛି ଯଦି ଗୋଟେ ଖୋଲିଥାନ୍ତି

ହଁ ଠିକ୍ ଅଛି ହଁ ଇନଫର୍ମ ହେଲା ଯେ ହେଲେ ଷ୍ଟଲ ଖୋଲିବା ଲାଗି ରେଡୀ ଅଛି ଆଜ୍ଞା ହଁ ଯେତିକି ହେଲେ ଦୁଇ ପଇସା ଅଧିକ ହେଲେ ଆମର ଟିକେ ଲାଭ ହୁଏନା ହଁ ଠିକ୍ ଅଛି ହଁ